ନମସ୍କାର ମୁଁ ଆପଣଙ୍କ ଜରିଆରେ ଏକ ପିଜ୍ଜା ମଗାଇଥିଲି ଆପଣଙ୍କ ପିଲା ମୋତେ ଠିକ ସମୟରେ ଆଣି ଆମ ଘରେ ପହଞ୍ଚାଇଥିଲା ଏବଂ ପିଜ୍ଜାଟି ଖାଇଲା ପରେ ଜାଣିଲି ତାହା ଭାରି ସ୍ୱାଦଯୁକ୍ତ ଥିଲା ସେଥିପାଇଁ ଆପଣଙ୍କୁ ଧନ୍ୟବାଦ